ଅନ୍ଲାଇନ୍ ଶିକ୍ଷା ହେଉଛିି ପିଲାଙ୍କର ଏକ ଶିଖିବା ଘରେ ଥାଇକରି ଶିଖିବା ଏହା ସୁଯୋଗଟି ସେହି ଅନ୍ଲାଇନ୍ ମାଧ୍ୟମରେ ସେହିମାନେ ଠିକ୍ ଭାବରେ ଶିକ୍ଷା ଗ୍ରହଣ କରିଥାନ୍ତି ଓ ଉତ୍କୃଷ୍ଟ ହେଉଛନ୍ତି ଅନ୍ୟନିକ ମାଧ୍ୟମଟି ଯାହା ପଢ଼ିବା କିମ୍ବା ଆଉ ଅନ୍ୟ ଜିନିଷ କରିବା ଅନ୍ଲାଇନ୍ ଶିକ୍ଷା ଦ୍ୱାରା ଯେଉଁ ଶିକ୍ଷା ଗ୍ରହଣ କରିଥାଉଁ ତାହା ଏଗଜାମ୍ କିମ୍ବା କମ୍ପିଟେଟିଭ୍ ଏଗଜାମ୍ ଦେଇଥାଉ ଅନ୍ଲାଇନ୍ ଗୋଟେ ଏପରି ଏକ ବ୍ୟବସ୍ଥା ଅଛିି ଯେନ୍ଟା ଡିଜିଟାଲ୍ ଅଟେ ଶିକ୍ଷା ମୋବାଇଲ୍ ଦ୍ଵାରା ଶିଖିଥାଉଁ ଅଧିକ ମାତ୍ରାରେ ଶିଖିଥାଉ ମୋବାଇଲ୍ ମୋବାଇଲ୍ ଦ୍ଵାରା ଶିଖିବା ଦ୍ୱାରା ସେ ଶିଶୁ କିମ୍ବା ସେ ବ୍ୟକ୍ତି ଜଣ ଓ ଛାତ୍ର ଛାତ୍ରୀ ମାନେ ସେ ସେଠୁ ଶିକ୍ଷା ଗ୍ରହଣ କରିଥାନ୍ତି ମୋବାଇଲ୍ ଦ୍ୱାରା ଘରେ ଥାଇ ଅନେକ ଗୁଡ଼ିଏ ଶିକ୍ଷା ଗ୍ରହଣ କରିଥାନ୍ତି